ହଁ ମୁଁ କ୍ରିକେଟକୁ ଅଧିକ ପସନ୍ଦ କରିଥାଏ ମୋର କ୍ରିକେଟ ଉପରେ ଅଧିକ ଜ୍ଞାନ ଅଛି ମୁଁ ଜାଣିଥିବା କେତେକ କ୍ରୀଡ଼ାବିତ୍ଙ୍କର ନାମ ହେଉଛି ଏମ୍ଏସ୍ ଧୋନି ବିରାଟ କୋହଲି ସଚିନ ତେନ୍ଦୁଲକର ଏମିତି ଅନେକ ପ୍ରକାର କ୍ରୀଡ଼ାବିତ୍ମାନଙ୍କୁ ମୁଁ ଜାଣିଅଛି ଏମ୍ ଏସ୍ ଧୋନି

ସେଞ୍ଚୁରୀ ଅନେକ ଥର ମାରିଛନ୍ତି ସଚିନ ତେନ୍ଦୁଲକର ବି ମଧ୍ୟ ଆମ ଦେଶ ପାଇଁ ୱାର୍ଲ୍ଡ କପ୍ ହାସଲ କରିଥିଲେ ଯାହାକି ଆମ ଦେଶ ପାଇଁ ସେହି ସମୟ ଗୋଟେ ଗୌରବର ସମୟ ଥିଲା ବିରାଟ କୋହଲି ସେ ତାଙ୍କର ଫିଲ୍ଡିଂ ବ୍ୟାଟିଂ ମୋତେ ଅଧିକ ପସନ୍ଦ ଏମିତି ଅନେକ କ୍ରିକେଟର ଅଧିକରୁ ଅଧିକ ଭଲ ସେମାନେ ଖେଳିପାରନ୍ତି ଯାହାକି ଆମ ଦେଶ ପାଇଁ ଗୋଟେ ଗୌରବର କଥା ଯାହା କି ଆମର ଦେଶ ବାସୀମାନେ ତାଙ୍କୁ ଅଧିକରୁ ଅଧିକରୁ ଅଧିକ ଭଲ ପାଇଥାନ୍ତି ଏବଂ ତାଙ୍କୁ ଆଶୀର୍ବାଦ ଦେଇଥାନ୍ତି ତା ମାନେ କ୍ରିକେଟରେ ଅଂଶଗ୍ରହଣ କରି ଆମ ଦେଶ ପାଇଁ ଅନେକ ପ୍ରକାରର ଟ୍ରଫି ଉପଲବ୍ଧି ପଦକ

ଯାହା ପାଇଁ ଆମ ଦେଶର ଲୋକମାନେ କ୍ରିକେଟକୁ ଅଧିକରୁ ଅଧିକ ଭଲ ପାଆନ୍ତି ଏବଂ ଆମ ଦେଶରେ ଥିବା କ୍ରିକେଟରମାନଙ୍କୁ ସେମାନେ ଅଧିକ ଭଲ ପାଆନ୍ତି ଏବଂ ଆଶୀର୍ବାଦ ଦେଇଥାଆନ୍ତି